ଭଲ ପ୍ରଜାତି ଗୋଟିଏ ପଶୁର ଯେମିତି ଗୋଟେ ଗାଈ ଦର ସିଏ ତାକୁ ଭଲ ଆମେ କେମିତି କହିବା ତାହାର ଅଭ୍ୟାସଟାକ ଭଲ ଥିବ ସିଏ ଟାଇମ୍ ସିଏ ସମୟ ସମୟ ମଧ୍ୟରେ ଘରେ ଆସିବେ ତାହାର ଯେଉଁ ଖାଇବାଟା ଯେଉଁ ଥିବେ ସେ ଖାଇବାଟା ଖାଇବେ ଅନ୍ୟ ଗାଈ ଗୋରୁମାନଙ୍କ ସହିତ ନ ହେବ ବୁଲାବୁଲି ନ କରିବ ଏମିତି ତ ଗାଈମାନଙ୍କୁ ସକାଳେ ଛାଡ଼ି ଦିଅନ୍ତି ସନ୍ଧ୍ୟାବେଳେ ଘରକୁ ଫେରିବେ କିଛି କିଛି ଗାଈମାନେ ତ ଘରକୁ ଆସୁନାହାନ୍ତି କରୁନାହାନ୍ତି ସେମାନଙ୍କୁ ତ ଆମେ ଭଲ ପ୍ରଜାତି ବୋଲି ଚିହ୍ନଟ କରିବୁ ନାହିଁ ନା ଭଲ ପ୍ରଜାତି ବୋଲି ଚିହ୍ନଟ କରିବୁ ଯେଉଁ ସେଇମାନଙ୍କୁ ଯେଉଁ ଗାଈମାନେ ଠିକ୍ରେ ଘରେ ପହଞ୍ଚିବେ ତାକୁ ଆଉ ଖୋଜିବା ପାଇଁ ଯିବାକୁ ହେବ ନାହିଁ ସମୟ ମଧ୍ୟରେ ଘରେ ଫେରିବେ ତ ଯେଉଁ ଯେଉଁଟା ସେମାନେ ଗାଈମାନେ ଖାଉଥିବେ ସେଇଟା ଖାଇବ ଏସବୁ ତ ଗୋଟେ